ଯୋରନ୍ଦା ଆମର ଢେଙ୍କାନାଳ ଜିଲ୍ଲାର ସବୁଠାରୁ ବହୁତ ସୁନ୍ଦର ଏବଂ ଫେମସ୍ ଜାଗା ସହ ସହ ଲୋକଙ୍କ ଭିଡ଼ ହୁଏ ସେଇଠି ଘଣ୍ଟ ଶବ୍ଦ ଏବଂ ହୋମ କରାଯାଏ ଜଗନ୍ନାଥ କିମ୍ବା ଠାକୁରଙ୍କୁ ଦେଖିବା ପାଇଁ ବହୁତ ଲୋକ ବି ବହୁତ ମାତ୍ରାରେ ଲୋକ ସଂଖ୍ୟା ବହୁତ ଭିଡ଼ ହୁଏ କପିଳାସ ଆମର ଗୋଟେ ଫେମସ୍ ଜାଗା ତେର ଶହ ବାବନ ପାହାଚ ସେଇଠି ବି ଲୋକଙ୍କ ଭିଡ଼ ହୁଏ ଆଉ ପାହାଚ ଚଢ଼ିବା ଚଢ଼ିଲା ବେଳକୁ ବହୁତ୍ ସୁନ୍ଦର୍ ଲାଗେ ଶହ ଶହ ଲୋକ ବି ସେଲ୍ଫି ନିଅନ୍ତି ବିଭିନ୍ନପ୍ରକାରର ଫଟୋ ବି ଉଠାନ୍ତି ଦେଖିବା ପାଇଁ ଜାଗାଟି ବି ସୁନ୍ଦର ଲାଗେ ପୁରୀ ଗୋଟିଏ ତୀର୍ଥଧାମ ସେଇଠି ବି ସମୁଦ୍ରରେ ଲହଡ଼ି ଭାଙ୍ଗିବା ପାଇଁ ଶହ ଶହ ଲୋକଙ୍କ ଭିଡ ହୁଏ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଜଗନ୍ନାଥଙ୍କର ପ୍ରସାଦ ଖାଇବା ପାଇଁ ସେଇଠି ବୁଲାବୁଲି କରିବା ପାଇଁ ବହୁତ ସୁନ୍ଦର ଲାଗେ ସେହି ଜାଗାକୁ ଦେଖିବା ପାଇଁ ବି ବହୁତ ଆକର୍ଷିତ ଲାଗେ ବହୁତ ବିଭିନ୍ନ ଜାଗାରୁ ଲୋକ ଆସିକି ଶହ ଶହ ମାତ୍ରାରେ ଭିଡ଼ କରନ୍ତି